ଗୋଟିଏ ମୋବାଇଲ କିଣିଛି ତାର ଡିଜାଇନ ବହୁତ ଭଲ ହୋଇଛି ବିଭିନ୍ନ ପ୍ରକାର ଆପସ୍ ଅଛି ଏବଂ ବହୁତ ସମୟ ରହିପାରୁଛି ଚାର୍ଜିଂ ବହୁତ ସମୟ ରହୁଛି